ମୋର ଜଣିଏ ଭାଇ ଆଉ ଚାରିଜଣ ଭଉଣୀ ଅଛନ୍ତି କିନ୍ତୁ ମୁଁ ତାଙ୍କଠାରୁ ଭଲ ପଢ଼େ କିନ୍ତୁ ମୋ ଠାରୁ ସେମାନେ ଏତୋଟି ଭଲ ପାଠ ପଢ଼ନ୍ତି ନାହିଁ